ପୁରୁଣା ଗୀତ ଆଉ ନୂଆ ଗୀତ ଭିତରେ ବହୁତ ତଫାତ୍ ଅଛି ଫରକ ଅଛି ପୁରୁଣା ଗୀତ ଶୈଳୀ ଗୀତର ଗୋଟେ ପ୍ରୋସେସ ଧୁମ ସମସ୍ତ ପ୍ରକାର ଭଲ ଏତଟେ ବାଛିବା ଆଗ ଗୋଟେ ଧୁମ୍ ବାସିଥାଏ ଧୁମଟା ଭଲ ଥିଲା କିନ୍ତୁ ନୂଆ ଗୀତର କିଛି ଶୈଳୀ ନାହିଁ କିଛି ନାହିଁ ଏମିତି ବାସ୍ ଜଷ୍ଟ ଅନ୍ କଲେ ଗାଇଦେଲେ ଚାଲିଗଲେ ଏଇ ଯେଉଁ ଗୀତ ଗୁଡ଼ା ବାଜୁଛି ଠିକ ଲାଗୁନି ନୂଆ ଗୀତ ପୁରୁଣା ଗୀତ ଭିତରେ ଫରକ ବହୁତ ରହୁଛି ଶୈଳୀ ରହୁନି